ଆମ ଗ୍ରାମରେ ପାଣିର ବହୁତ ଅଭାବ ତେଣୁ ଆମେ ପାଣିକୁ ଖୁବ୍ କମ୍ ଉପଯୋଗ କରୁଛୁ ସବୁ କାମରେ ପାଣି ନିହାତି ଆବଶ୍ୟକ କିନ୍ତୁ ଆମ ଗାଁ'ର ପାଣି ଅଭାବ ଯୋଗୁଁ ଲୋକମାନଙ୍କୁ ବହୁତ ଦୂରକୁ ଯିବାକୁ ପଡ଼ୁଛି ପାଣି ଆଣିବା ପାଇଁ ତ ପାଣିକୁ ଆମେ କିପରି ସହଜ ଉପାୟ ବା କିପରି ଉପଯୋଗ କରିପାରିବା ସେଇଟାକୁ ଆମେ ବେଶୀ ଧ୍ୟାନ ଦେଇଥାଉ ତେଣୁ ବାସନ ବାସନ ସଫା କରିବା କାର୍ଯ୍ୟରେ ଆମେ ପାଣିକୁ କିପରି ଉପଯୋଗ କରିବୁ ସେହିପ୍ରତି ଅଧିକ ଧ୍ୟାନ ଦେଇଥାଉ ପ୍ରଥମେ ଆମେ ବାସନକୁ ସେଥିରେ ଲାଗିଥିବା ଅଇଁଠା ଗୁଡ଼ିକୁ ପାଣିରେ ଧୋଇ ସଫା କରିଦେଇଥାଉ ଏହାପରେ ଭୀମ୍ ସାବୁନ କିମ୍ବା ଲିକ୍ୟୁଡ଼୍ ଦ୍ୱାରା ଆମେ ପ୍ରଥମେ ଏହାକୁ ସଫା କରିଥାଉ ସଫା କରିବା ପରେ ଆମେ ଏହାର ସବୁ ବାସନ ସଫାକରି ଗୋଟିଏ ସ୍ଥାନରେ ରଖୁ ପୁଣି ଗୋଟେ ପାତ୍ରରେ ପାଣି ନେଇ ନେଇ ସେଇ ସବୁ ବାସନକୁ ସଫା କରିଥାଉ ଯଦି କୌଣସି କାରଣରୁ ଅଧିକ ତେଲଯୁକ୍ତ ବାସନ ଥାଏ ତେବେ ତାହାକୁ ସଫା କରିବା ପାଇଁ ବହୁତ ସମୟ ଲାଗିଥାଏ ଏଥିରେ ବହୁତ ପାଣି ମଧ୍ୟ ଉପଯୋଗ ହୋଇଥାଏ ଆମେ ଏହାକୁ ଦୁଇଥର ସାବୁନରେ କିମ୍ବା ଲିକ୍ୟୁଡ଼୍ ସାହାଯ୍ୟରେ ସଫା କରିଥାଉ ସଫା କରି ଏହାକୁ ପୁଣି ପାଣିରେ ଧୋଇ ପାଣିରେ ଧୋଇ ସଫା କରି ଦେଇଥାଉ ଏହିପରି ଭାବେ ଆମେ ବାସନକୁ ସଫା କରି ପାଣିକୁ ଉପଯୋଗୀ ମଧ୍ୟ କରିଥାଉ